ନିର୍ବାଚନ ସମୟରେ ତ ବହୁତ୍ କିଛି ଅସୁବିଧା ହେସି ଯେନ୍ଟାକି ପ୍ରଚାର୍ କରି ଗଲାବେଲେ ଜୁଡ଼େ ଦଲ୍ ଯଦି ଯାଇଥିବେ ଦୁଇ ଦଳ ଭିତରେ ଝାମେଲା ହେସି ପିଟାମରା ହେସନ୍ ଦଳୀୟ ଦଳ ଦଳ ଭିତ୍ରେ ବହୁତ୍ କିଛି ପିଟାମରା ହେସନ୍ ତାର୍ପଛେ ଯଦି ଗୁଟେ ଦଳ ଜିତିଗଲା ଆର ଦଳ ହାରିଗଲା ଜିତିଥିବା ଦଲ ହାର୍ଲା ଦଲକେ ବହୁତ୍ ପିଟାମରା କର୍ସି ତାକର୍ ଘର୍କେ ଯାଇକିରି ଘର୍ଦ୍ୱାର୍ ଭାଙ୍ଗ୍ସି ସେ ଲୋକ୍ମାନ୍କେ ବହୁତ୍ ପିଟାମରା କର୍ସି ତାର୍ପଛେ ସେ ବାଟେ ଚଲେଇ ନାଇଁ ଦେସି ଯେ ଜିତି ଥିସି ତାପରେ ଟଙ୍କା ପଇସା ବି ଲୁଟି ନେସନ୍ ବହୁତ୍ ଝାମେଲା କର୍ସନ୍